ଆଗ କାଳରେ ଛୋଟ ଛୋଟ ପିଲା ମାନେ ସବୁ ଗାଁ ଗହଳିରେ ସହରରେ ଯେଉଁମାନେ ବି ପିଲା ରହୁଥିଲେ ସେମାନେ ସବୁ ମାନେ ସାଙ୍ଗ ମାନେ ଏକାଠି ହୋଇକି ସମସ୍ତେ ଏକାଠି ଖେଳୁଥିଲେ ଘରୁ ସିଏ ୟା ଘରକୁ ଯାଇକି ସିଏ ତା ଘରକୁ ଯାଇକି ଡାକିକି କି ସମସ୍ତେ ଆସି ଏକାଠି ଖେଳୁଥିଲେ ଗୋଟେ ଜାଗାରେ କିନ୍ତୁ ବର୍ତ୍ତମାନ ଏମିତି ହେଇଗଲାଣି ଯେ ସମସ୍ତେ ଗେମ୍କୁ ଗେମ୍କୁ ଭାବୁଛନ୍ତି ଯେ ଗେମ୍ ହିଁ ସବୁ କିଛି ପିଲାମାନେ ଆକୁ ଦେଖିଲେ ଖାଉନଥିଲେ ଏବେ ପିଲାମାନେ ଖାଉ ନାହାନ୍ତି ତାଙ୍କୁ ଗେମ୍ ଯଦି ଦେଲେ ସେମାନେ ବସିକି ଖାଉଛନ୍ତି ଓ ପିଲା ମାନେ ଚେଞ୍ଜ୍ ହୋଇଗଲେଣି ଅଟୋମେଟିକ୍ ଆଗକାଳରେ ପିଲାମାନଙ୍କୁ ସାଙ୍ଗ ସାଥୀ ହୋଇକି ଯେମିତି ଖେଳନ୍ତି ଏବେ ବର୍ତ୍ତମାନ ଗେମିଙ୍ଗ୍ ମାଧ୍ୟମରେ ସମସ୍ତେ ଘରେ ବସିକି ସମସ୍ତେ ସାଙ୍ଗ ହୋଇକି ଏକାଠି ଘରେ ଖେଳୁଛନ୍ତି ତ ଜିନିଷ ଯେତେ ଡେଭଲୋପ୍ ହୋଇ ହୋଇଯାଉଛି ଲୋକ ମାନେ ସେତେ ବି ନିଜ ମାଇଣ୍ଡକୁ ଡେଭଲୋପ୍ କରି କରି ଯାଉଛନ୍ତି ଗେମ୍ ଏମିତି ଏତେମାନେ ପ୍ରାକ୍ଟିକାଲ୍ ଗେମ୍ ହେଲାଣି ଯେ ଆପଣ ମାନେ ଘରେ ଆପଣ ଖେଳୁଛନ୍ତି କିନ୍ତୁ ଆପଣଙ୍କୁ ଲାଗିବ ଯେ ହଁ ଆପଣ ନିଜେ ଯାଇକି ସେ ଜାଗାରେ ଅଛନ୍ତି ତ ଗେମିଙ୍ଗ୍ର ମାନେ କ୍ଲାରିଟି ଏତେ ବଢିଗଲାଣି ଯେ ପିଲାମାନଙ୍କୁ ସେମାନେ ଭାବୁ ପିଲାମାନେ ଭାବୁଛନ୍ତି ଯେ ସେଇଟା ରିଅଲ୍ ଯେମିତି ତାଙ୍କ ସହିତ ସେ ଜିନିଷଟା ଘଟୁଛି ତ ଗେମ୍ ଏତେ ଡେଭେଲୋପ୍ ହୋଇଗଲାଣି ତ ଆଗକୁ ନିହାତି ଏବେ ଏତେ ଡେଭେଲୋପ୍ ହେଲାଣି ଆଉ ଗୋଟିଏ ଦୁଇ ବର୍ଷ ଭିତରେ ଗେମ୍ ବହୁତ ଡେଭେଲୋପ୍ ହୋଇଯିବ ଆଉ ତା'ପରେ ପିଲା ମାନେ କେହି କୁଆଡ଼େ ଖେଳିବାକୁ ଯିବେନି ସମସ୍ତେ ଫୋନ୍ ଧରିକି ବସିବେ ତ ଗେମିଙ୍ଗ୍ ଆସ୍ତେ ଆସ୍ତେ ଡେଭେଲୋପ୍ ହେଉଛି ଓ ଆହୁରି ମଧ୍ୟ ଗୋଟିଏ ଦୁଇ ବର୍ଷ ଭିତରେ ଆହୁରି ଡେଭେଲୋପ୍ ହୋଇଯିବ